ହଁ ଭାଇମାନେ ଆସନ୍ତୁ ନମସ୍କାର ସମସ୍ତଙ୍କୁ ମୋର ଡାକିଥିବାରୁ ମୁଁ ନମସ୍କାର ଜଣାଉଛି ମୁଁ ଆପଣଙ୍କୁ ଡାକିଥିବା କାମ ଏହିକି ଯେ କୁକୁଡ଼ା ଚାଷ ସମ୍ବନ୍ଧୀୟ କିଛି ସାଧାରଣ ନିୟମ ଏବଂ ଆଇନ କ'ଣ ଏବଂ ଏହା କେମିତି କରିପାରିବେ କୃଷକ ଏବଂ କୁକୁଡ଼ା ପାଳନ ପାଳନ କରିଥିବା ଭାଇମାନେ କିପରି ପ୍ରଭାବିତ ହେବେ କ'ଣ କରିବେ କେମିତି କ'ଣ ଚାଷ କରିବେ କୃଷକ ଭାଇମାନେ ଏବଂ ସମସ୍ତ ମୁଁ ଜଣାଇ ଦେବା ପାଇଁ ଆସିଛି କୁକୁଡ଼ା ଚାଷ କେମିତି କରିବେ ବୋଲେ କୁକୁଡ଼ା ଚାଷ ପାଇଁ ମଧ୍ୟ ଟିକେ କ'ଣ କୁକୁଡ଼ା ମାନଙ୍କୁ ଔଷଧୀୟ ଗୁଣ କ'ଣ ଦେବାର ଅଛି ତା'ହେଲେ ଯାଇ କୁକୁଡ଼ା ମାନେ ଭଲ ଭାବରେ ଭଲ ଇଏରେ ଆକାରରେ ବଢ଼ିବେ ଭଲରେ ମଧ୍ୟ ମୋଟା ଇଏ ଦେବେ ସେଥିପାଇଁ ମୁଁ ଆପଣମାନଙ୍କୁ ଜଣାଇ ଦେବା ପାଇଁ ଆସିଛି ଯେ କୁକୁଡ଼ା ଚାଷ କେମିତି କରିବେ ସେମିତି କରିବି କ'ଣ ମୁଁ କ'ଣ କହୁଥିଲି କି ସମସ୍ତେ ଟିକେ କୁକୁଡ଼ା ଚାଷ କରିବା ପାଇଁ ଆଗ୍ରହ ଅଛନ୍ତି ଯେଉଁ ଭାଇମାନେ ସମସ୍ତଙ୍କୁ ମୁଁ ଜଣାଇ ଦେଉଛି ଟିକେ ଦୟାକରି ଶୁଣନ୍ତୁ ମନ ଧ୍ୟାନ ଦେଇକି ମୁଁ ଆପଣମାନଙ୍କୁ କୁକୁଡ଼ା ଚାଷ ବିଷୟରେ ଆମର ଚାଷୀ ଭାଇମାନେ କେମିତି କରିବେ କ'ଣ କରିବେ ପ୍ରଥମେ ତ ଆପଣ କୁକୁଡ଼ା ମାନଙ୍କୁ ଦେବା ପାଇଁ ଟବଲେଟ ପାଇଁ ମେଡ଼ିକାଲ ଷ୍ଟୋର୍ରେ ଯିବେ ମେଡ଼ିକାଲର ଡକ୍ଟରର ସମ୍ବନ୍ଧୀୟ ନେବେ ଯେଉଁମାନେ କୁକୁଡ଼ା ପଶୁ ଡକ୍ଟର ଯାକ ଅଛନ୍ତି ସମସ୍ତଙ୍କୁ ଟିକେ ଜଣାଇବେ ଆଉ କୁକୁଡ଼ା ଚାଷ କେମିତି କରିବେ ତାହା ଟିକେ ଡକ୍ଟରଙ୍କୁ ବୁଝିବେ ଆଉ ପଛାରିବେ କୁକୁଡ଼ା ଚାଷ ବିଷୟରେ କାହିଁକିନା ପଶୁ ଭଲ ଭାବରେ ଟିକେ କହିପାରିବ ଟିକେ କହିପାରିବେନି ଟିକେ ଯେମିତିକି କୁକୁଡ଼ାଟା ଭଲ ପ୍ରତିପୋଷଣ ହେଇପାରିବ ଯେମିତି ଭଲରେ ରହିପାରିବ ଭଲ ଖାଦ୍ୟ ଖାଇପାରିବ ଭଲ ପ୍ରତିପୋଷଣ ହବ ଯେମିତିକି ତା'ର ଯେମିତିକି କୌଣସି କ୍ଷତି ନ ହୁଏ ତାହା ଭଳି ଔଷଧ ଦେବ ଯେଉଁ ସେଥିପାଇଁ କୁକୁଡ଼ା ପାଇଁ କୁକୁଡ଼ା ଭଲରେ ଉପକୃତ ହୋଇ ନିଶ୍ଚିତରେ ବଞ୍ଚିବ ତା' ବିିନା ରୋଗରେ ରୋଗ ହେବନି କୌଣସି ମରଣ ହେବନି ନୃତ୍ୟ ହେବନି ସେମିତିକି ଡକ୍ଟର ପଶୁ ଡକ୍ଟର ହିଁ ଭଲରେ ଟିକେ ବତାଇ ପାରିବ ତ ସେଥିପାଇଁ ମୁଁ କହିଦେଉଛି ସେଥିପାଇଁ ଡାକିଥିଲି ଆପଣମାନଙ୍କୁ ଯାହା ଦରକାର ହେଲେ ମଧ୍ୟ ମେଡ଼ିକାଲ ଷ୍ଟୋର୍ରେ ଯିବେ ନହେଲେ ପଶୁ ଡାକ୍ତରର ପରାମର୍ଶ ନେବେ ତା'ହେଲେ ଯାଇ ଗୋଟେ କୁକୁଡ଼ା ଚାଷ ସମ୍ବନ୍ଧୀୟ କିଛି ସାଧାରଣ ନିୟମ ଗୁଡ଼ାକ ଜାଣିପାରିବେ କୃଷକ ଏବଂ କୁକୁଡ଼ା ପାଳନକାରୀଙ୍କୁ ମୁଁ କିପରି କିପରି ତ ହଁ ମୁଁ ପ୍ରଭାବିତ ଭାବରେ ଜଣାଇ ପାରିବି କ'ଣ କରିପାରିବି ସେଥିପାଇଁ ମୁଁ ଆପଣଙ୍କ ପାଖରେ ଆସିଥିଲି ଯେମିତିକି ତୁମେ ଗୋଟେ କୁକୁଡ଼ା ଚାଷ କରୁଛି ବ କୁକୁଡ଼ାର ନିୟମ ଗୁଡ଼ାକ ଜାଣିପାରୁଛି କୁକୁଡ଼ା କେମିତି ବଞ୍ଚିବ କୁକୁଡ଼ାକୁ କ'ଣ ଦେଲେ ଗୋଟେ ଭଲ ଆକାରରେ ବଢ଼ିବ ଭଲ ଖାଦ୍ୟ ଖାଇବ ଭଲ ରହିପାରିବ ଭଲ କେମିତିକି ତାକୁ ଗୋଟେ କୌଣସି ରୋଗ ନ ହେବାର ଅଛି କୌଣସି ଜିନିଷ ନେବାର ଅଛି କୌଣସି ପ୍ରତିକମ ତାରଟ କିଛି ଅସୁବିଧା ନେବାର ଅଛି ସେଥିପାଇଁ ଆପଣମାନେ ଦେଖିବେ ଆଉ ଗୁଡ଼ା ପାଇଁ ଟିକେ ଡକ୍ଟର ପଶୁ ଡାକ୍ଟରଙ୍କୁ ପରାମର୍ଶ ନେବେ କୁକୁଡ଼ା ଚାଷ ପାଇଁ ଆମେ ଆଜ୍ଞା କୁକୁଡ଼ା ଚାଷ କରିଛୁ କେମିତି ଆମେ ଆଉ କୁକୁଡ଼ାଟା କୌଣସି ଅସୁବିଧା ହଉଥିଲେ ଜଣାଇବେ ଆଉ କିଛି ଲୁଛା ଲଚି କରିବେନି ନାହିଁ ସେଟା ଏମିତି ହେଲା ସେମିତି ହେଲା ସେଠି ମନରେ ରଖିବେନି ସବୁ ଖୋଲିକି କହିଦେବେ ତା'ହେଲେ ଯାଇ ଆପଣଙ୍କ କୁକୁଡ଼ାର ଭଲ ପ୍ରତିପୋଷଣ ହେଇପାରିବ ଭଲ ଖାଦ୍ୟ ଖାଇପାରିବା ଭଲ କୁକୁଡ଼ା ବେପାରଟା ମଧ୍ୟ ଭଲ ହବ ଆଉ ସବୁ କିଛି ସୁନ୍ଦର ରହିବ କେଉଁ ଏତିକି କହୁଛି ଆଜ୍ଞା ହଉ ରଖିଲି